ହ୍ୟାଲୋ ସାର୍ ଆମର୍ ଯେନି ରେଷ୍ଟୁରାଣ୍ଟ୍ଟା ଯେନ୍ ଖାନାପିନା ବେଲେ ଯେନ୍ ଗୁଟେ ମଣିଷ ଉପରେ ଯେନ୍ ହଉଛେ ସେ ତା'ର୍ ପରେ ଗୋଟେ ଖାନାପିନା ଥାଲି ଉପରେ କି ଯେନ୍ ଭାତୁନ୍ ହଉଛେ ସେ ତା'ର୍ ଘର ଉପରେ କିଛି ଏଫେକ୍ଟ ପଡ଼ୁଛେ ଯେନ୍ ଯେନ୍ ଘର ଖାନାପିନା ଅସୁବିଧା ହେଇଛେ ଘର କିଏ ନେଇଁନ ପ୍ରୋବ୍ଲେମ୍ ହେଇଛେ ସେ ଗୋଟେ ରେଷ୍ଟୁରାଣ୍ଟ୍ ଯେଇକିରି ଖଉଛେ ସେ ରେଷ୍ଟୁରାଣ୍ଟ୍ରେ କିଛି ତାହାକୁ ସୁବିଧା ସୁଯୋଗରେ ଅତି ଶୀଘ୍ର ରେଷ୍ଟୁରାଣ୍ଟ୍ର ଆମର ଅର୍ଡ଼ର୍ କରିିକରି ସେ ଜିନିଷ୍ଟା ସେ ଖେଇ ପାରୁଛେ ଆରୁ ରେଷ୍ଟୁରାଣ୍ଟ୍ରେ ସୁବିଧା ହେବାର୍ ଦ୍ୱାରା ଯେନ୍ଟାକି ଆମର୍ ଭାତ୍ ତୁନ୍ର କିଛି ସାଟିସ୍ଫାଏ ହଉଛେ କମ୍ ସମାଜରେ ଜିନିଷ୍ଟା କରିହଉଛେ କିନ୍ତୁ ଘରର ଧାରାନୁ ସାରା ଟିକେ ଟିକେ ବେନିଫିଟ୍ ରହୁଛେ ଆଉ ଖାନାପିନା ଉପରେ ସାରା ଟିକେ ବହୁତ ଭଲ ରହୁଛେ କାଣାକି ରେଷ୍ଟୁରାଣ୍ଟ୍ର ଖାନାପିିନାରେ ଯେନ୍ ଆମର୍ ବିଭିନ୍ନ ପ୍ରକାର ଥାଲି ପ୍ଲେଟ୍ ବିଭିନ୍ନ ଜିନିଷ୍ରେ ସେମାନେ ଖାବାର୍ ଲାଗଛନ୍ କିନ୍ତି ହଟ୍ ଜିନିଷ୍ ଖାନାପିନା କି ଆମର୍ ଯେନ୍ ଚାମୁଚ୍ କି ବିଭିନ୍ନ ଜିନିଷ୍ରେ ସେମାନେ ଖାଇବା ଦେଉଚଛନ୍ତି କିନ୍ତୁ ଆମେ ନର୍ମାଲ୍ ହାତ ଦେଖାମା ସେଇ ଜିନିଷ୍ଟା ହାତ ଉପରେ ଇଫେକ୍ଟ କର୍ବା ହେନ୍ତା କର୍ବା ସେତେର୍ଲାଗି ଆମେ ସେ ଡ଼େଲିଭରି ଯେନ୍ ଅର୍ଡ଼ର୍କେ କରୁଛୁଁ ଆମେ ଯେନ୍ ଗୁଟେ ରେଷ୍ଟୁରାଣ୍ଟ୍ରୁ ଅର୍ଡ଼ର୍ ଯେନ୍ଟା ଦଉଛୁ ଆମେ ସେଟା ସେଟା କରିହେଉଛି ଇ ଯେନ୍ ରେଷ୍ଟୁରାଣ୍ଟ୍ ଖାଇବାର୍ ଦ୍ୱାରା ବିଭିନ୍ନ ଜବର ପିପୁଲ୍ମାନଙ୍କୁ ବହୁତ ଭଲ୍ ହୋଇପାରୁଛେ ହେଲା ଆଉ ଆମର୍ ରେଷ୍ଟୁରାଣ୍ଟ୍ରେ ଖାବାର୍ ଦ୍ୱାରା ବିଭିନ୍ନ ହେଲ୍ପଫୁଲ୍ ଜିନିଷ୍ ହେଇପାରୁଛେ ବିଭିନ୍ନ କମ୍ ସମୟରେ ଅର୍ଡ଼ର୍ ହେଇପାରୁଛେ ଆଉ ଆମର୍ ଘରଠାନୁ କମ୍ ସମାଜରେ ଗୋଟେ ପରିବାର ଡ଼ିସ୍ପଇରୁ ଜଲ୍ଦି ଅତି ଶୀଘ୍ର କାମ ହେଇପାରୁଚେ ଏ ରେଷ୍ଟୁରାଣ୍ଟ୍ରୁ ଆମର୍ ଯେନ୍ ଅର୍ଡ଼ର୍ କର୍ବାଟା ଖାନାପିନା ବିଭିନ୍ନ ଜିନିଷ୍ ଯେନ୍ଟାକି ଆମର୍ ଗୁଟେ ଜବ୍ ପିପୁଲ୍କେ ସେଟାକେ ହେଲ୍ପଫୁଲ୍ ହୋଇପାରୁଛେ ଆଉ ଆମର୍ ଘରେ ରୋଷେଇଠାରୁ ଗୋଟେ ପ୍ରୋବ୍ଲେମ୍ ହେଲା ଘରେ ସେ ବାବଦରୁ ସେଟା ଟିକେ ବହୁତ ହେଲ୍ପଫୁଲ୍ ହୋଇପାରୁଛେ ଆରୁ ରୋଷେଇଟା ଜଲ୍ଦି କରି ବିଭିନ୍ନ ପ୍ରଣାଳୀରେ ସେଟାକେ ଖାନା ପିିନାରେ ଗୋଟେ ସେଇକରି ବଞ୍ଚି ରହିପାରୁଛି